ସାଧାରଣତଃ ଭାବରେ କହିବାକୁ ଗଲେ ଅନଲାଇନ୍ ସମସ୍ତେ ସପିଙ୍ଗ କରୁଛନ୍ତି ଏବଂ ମୁଁ ମଧ୍ୟ କରେ ମୋତେ ଅନଲାଇନ୍ ସପିଙ୍ଗ ଅଧିକ ସୁବିଧା ଲାଗେ କାହିଁକିନା ସେ ଆସି ଘରେ ଦେଇ ଯାଇଥାଏ ଏବଂ ମୁଁ ଫ୍ଲିପକାର୍ଟ ଆମାଜନ୍ ଏବଂ ମିସୋକୁ ଅଧିକ ଗୁରୁତ୍ୱ ଦେଇଥାଏ ଏବଂ ସେହିଠାରୁ ସପିଙ୍ଗ କରିଥାଏ ଭଲ ହେଉଛି ଅନଲାଇନ୍ ସପିଙ୍ଗରେ ଆମେ ସୁବିଧାରେ ପାଇଥାଉ କମ୍ ପଇସାରେ ପାଇଥାଉ ଏବଂ ଖରାପ ଜିନିଷ ହେଉଛି କି ତାହା ଦେଖାଏ ଗୋଟିଏ କିନ୍ତୁ କପଡ଼ା ଆସେ ଅଲଗା